ମୋର ପ୍ରିୟ ଖେଲ ଫୁଟବଲ୍ ହଁ କି ଜାଣିଛି କି ଭାରତରେ ଫୁଟବଲ୍ ଏତେ ପ୍ରସିଦ୍ଧ ନାହିଁ କିନ୍ତୁ ଭାରତକୁ ଛାଡ଼ିଦେଲେ ଅନ୍ୟ ଯେଉଁ ଦେଶମାନ ଅଛନ୍ତି ଆମ ପୃଥିବୀରେ ସେଠି ଫୁଟବଲ୍ ବହୁତ ପ୍ରସିଦ୍ଧ ଆଉ ମାନେ ଆମ ଭାରତରେ ଯେତେ କ୍ରିକେଟ୍ ପ୍ରସିଦ୍ଧ ସେମତି ବାହାରେ ଫୁଟବଲ୍ ପ୍ରସିଦ୍ଧ ଆଉ ଫୁଟବଲର ବହୁତ ପ୍ରେମୀମାନେ ଅଛନ୍ତି ଆଉ ସେ ପ୍ରେମୀମାନଙ୍କୁ ଦେଖିଲେ ମୋତେ ଫୁଟବଲ୍ ଖେଲିବାକୁ ଇଚ୍ଛା ଲାଗେ ଆଉ ମୁଁ ଏହାକୁ ପସନ୍ଦ କରେ ସେଥିପାଇଁ କି ମାନେ ଖେଳିଲେ ସମସ୍ତେ ସାଙ୍ଗେ ଖେଲିବେ କେହି ବି ବସିବେନି କ୍ରିକେଟ୍ ପରା ନୁହେଁ କ୍ରିକେଟରେ ଦୁଇ ଜଣ ମାନେ ବାରଜଣ ବ ଏଇଟା ଖେଲିଲେ ଆଉ ନଅ ଆଠ ଜଣ ବସିବେ କିନ୍ତୁ ଫୁଟବଲରେ ସେମତି କିଛି ନାହିଁ ସମସ୍ତେ ସାଙ୍ଗେ ଖେଲିବେ ସମସ୍ତେ ନିଜ ପରଫମାନ୍ସ ସାଙ୍ଗରେ ଦେଖେଇ ପାରିବେ ସେଥିପାଇଁ ମୋତେ ଫୁଟବଲ୍ ଖେଲିବାକୁ ଭଲ ଲାଗେ ଓ ମୁଁ ଭାବୁଛି ମୁଁ ଗୋଟେ ବଡ଼ ହେଲେ ଟିକିଏ ବଡ଼ ଫୁଟବଲ୍ ପିଲରଟେ ହେବି